ହଁ ଭାଇନା ମୁଁ ଇଏ ପାଇଁ ପରିବା ପାଇଁ କଲ୍ କରିଥିଲି ସେ ଅଧିକ ଦରକାର ଭେଣ୍ଡି କେତେ ଲେଖାଁ ସେ ଗୋଟେ ଦେଢ଼ କ୍ୱିଣ୍ଟାଲ ଗୋଟେ ଦରକାର ଥିଲା ଭେଣ୍ଡି ଶହେ କୋଡ଼ିଏ ଟଙ୍କା ଟିକେ କମ୍ କମ୍କରି ନିଅନ୍ତୁ ନାଇ ସମୁଦି ଲୋକ ହେଲେ ବି ଟିକେ କମାନ୍ତୁ ସମୁଦି ଲୋକ ସିନା ଟିକେ କମାନ୍ତୁ ନା କମେଇବେ ଆମେ ତ ବିକିବୁ ନା ଆପଣଙ୍କ ପାଖକୁ ତ ଅଧିକ ନେଉଛୁ ପାଇକ ରେଟ୍ରେ ନେଉଛୁ ତେଣୁ ଗୋଟେ ଅଶୀ ଟଙ୍କା କରନ୍ତୁ ମୁଁ ଅଶୀ ଟଙ୍କା ହେଲେ ନେଇ ପାରିବି ଅଶୀ ଟଙ୍କା ହେଲେ ନେଇ ପାରିବିନି କି ଅଶୀ ଟଙ୍କା ହେଲେ ଦୁଇ କ୍ୱିଣ୍ଟାଲ୍ ନେବି ନାଇ ସେଇତ ହେଲା ସେ ପାଞ୍ଚ ପାଞ୍ଚ ଟଙ୍କା ଆଉ ଦିଅନ୍ତୁ ଆଉ ଭେଣ୍ଡି ଗୋଟେ ଭେଣ୍ଡି ଗୋଟେ ଆଜି କି ବାର ଆଜି ତ ଶୁକ୍ରବାର ରବିବାର ଦିନ ଦରକାର ଥିଲା ଆଉ ପୋଟଳ ପୋଟଳ ପୋଟଳ କେତେ ଲେଖାଁ ପୋଟଳ କି ତିନି ଶହ ପଚାଶ ତିନି ଶହ ପଚାଶ ଗୋଟେ ପୋଟଳ କିଲୋ କି ହଉ ଠିକ୍ ଅଛି ପୋଟଳ ତ ସେମିତି ମୁଁ ଯଦି ଏବେ କହିବି ପଚାଶ ଟଙ୍କାରେ ଦେଇ ପାରିବକି ଚାଳିଶି ଟଙ୍କା ଭିତରେ ହଉ ସମୁଦି ଲୋକ ଯଦି ଦେଉଛନ୍ତି ହେଲେ ତିରିଶ କରନ୍ତୁ ସେ ତ ଆସିବ ଠିକ୍ ଅଛି ହଉ ତିରିଶ ରଖୁଛି ପାଞ୍ଚ କିଲୋ ବୋଲେ ଦେଇ ପାରିବେ ତ ମୋତେ ଗୋଟେ ପାଞ୍ଚ କ୍ୱିଣ୍ଟାଲ ଗୋେଟେ ଦରକାର ଷାଠିଏ ଅଛି ତାପରେ ଭେଣ୍ଡି ଗଲା ପୋଟଳ ଗଲା ଆଉ କଲରା ଅଛି କଲରା କଲରାଟା ବେଶୀ ଡିମାଣ୍ଡରେ ଚାଲିଛି କଲରାର ରେଟ୍ଟା କେତେ କହି ପାରିବେ ସମୁଦି ଲୋକ ମୁଁ ତ କମେଇଲେ ତମେ ସବୁ କମେଇ ଦେଉଛ ହେଲେ ମୁଁ ତମ କଥା ବି ଟିକେ ରଖିବାର ଅଛି ଶହେ ପଚାଶ ଲେଖାଁ ହଉ ଠିକ୍ ଅଛି ଶହେ ପଚାଶ ଲେଖାଁ ଦିଅନ୍ତୁ କଲରାକୁ ପଚାଶ ଦିଅନ୍ତୁ ସମୁଦି ସମୁଦି କଥା ରଖିଲେ ମୁଁ ବି ଟିକେ ସମୁଦି କଥା ରଖିବି ଆଉ ହଉ ସେ ଶହେ ପଚାଶ ଲେଖାଁ ଦିଅନ୍ତୁ ଗୋଟେ କ୍ୱିଣ୍ଟାଲ୍ ଗୋଟେ ଦିଅନ୍ତୁ ଲେଖନ୍ତୁ କଲରା ଶହେ କଲରା ଗୋଟେ କ୍ୱିଣ୍ଟାଲ ଆଉ ପୋଟଳ ପାଞ୍ଚ କ୍ୱିଣ୍ଟାଲ ଭେଣ୍ଡି ହେଉଛି ଶହେ ପଚାଶ କେଜି ଦେଢ଼ କ୍ୱିଣ୍ଟାଲ

ହଁ ସୋମବାର ନାଇ ରବିବାର ଦରକାର ନାଇ ସୋମବାର ନାଇ ମୋତେ ରବିବାର ଦରକାର

ପେମେଣ୍ଚ ପେମେଣ୍ଚ ତ ଏବେ ସବୁ ଅନଲାଇନ୍ ହେଇଯାଇଛି ମୁଁ ଅନଲାଇନ୍ରେ ପେମେଣ୍ଟ କରିବି ହଁ ଯିବି ନା କଲରା ଆଣିବା ପାଇଁ ମୁଁ ଯିବି ମୁଁ ଯିବି ସାମାନ ଆଣିବାକୁ ମୁଁ ଯିବି ସେତେବେଳେ ଏକା ଠିକ୍ ଅଛି ରହିଲି